ହଁ ମୁଁ ନମିତା ରାୟ କହୁଥିଲି ହଁ ମୁଁ କହୁଥିଲି ମୁଁ ମୁଁ କଲିକାତାରୁ ଆସିଛି ଆପଣଙ୍କର ଏଇଠି ସିଙ୍ଗଡ଼ା ବରା ଆଳୁଚପ ଏଇସବୁ କେମିତି ରେଟ୍ ଅଛି ଆଚ୍ଛା ସବୁ ମିଳୁଛି ମୋତେ ତ ସବୁ ଜିନିଷ ମାନେ ସବୁରୁ ଦଶ ଦଶ ପିସ୍ ଦରକାର ଥିଲା କିନ୍ତୁ କେମିତି କ'ଣ ରେଟ୍ଟା ଟିକେ କହିବେ କି ଆପଣ ଆଚ୍ଛା ଦଶଟଙ୍କା ହଁ ଏତେ ରେଟ୍ ଆମ କଲିକତାରେ ତ ଏତେ ରେଟ୍ ନାହିଁ ସେଇଠି ଏଇସବୁ ଜିନିଷ ହଁ ହଁ ଓହୋ ଏଇଠି ବି ଆଚ୍ଛା ମୋତେ ତ ସବୁ ମାନେ କି ଆମ ଘରେ ଜନ୍ମଦିନ ଥିଲା ତ ମୋତେ ଦରକାର ଥିଲା ମୁଁ ସବୁଥିରୁ ଦଶ ଦଶ ପିସ୍ ମୋତେ ଦରକାର ଥିଲା ତ ଆପଣ କେମିତି ରେଟ୍ କରିବେ ଟିକେ କହିଲେ ନଅଟଙ୍କା ଲାଖେ ଓହୋ ହଉ ଠିକ୍ ଅଛି ମୋତେ ଏଇଟା ବି କହିବାର ଥିଲା ଆମ କଲିକତାରେ ଆପଣ ଚାଲନ୍ତୁ ମୋତେ ବି ଦରକାର ଅଛି ମାନେ ସିଙ୍ଗଡ଼ା ବରା ବନେଇବା ପାଇଁ ସେଇଠି ଆପଣଙ୍କୁ ଭଲ ପେମେଣ୍ଟ ବି ମିଳିବ ସାଲରୀ ବି ଆଚ୍ଛା ଭଲ ଚାଲୁଛି ହଁ ହଉ ମୋତେ ମୋତେ ତ ସିଙ୍ଗଡ଼ା ଦଶ ପିସ୍ ଦରକାର ଅଛି ଆଉ ଆଳୁଚପ ବି ଦଶ ପିସ୍ ବରା ବି ଦଶ ପିସ୍ ହଁ ବରା ବି ଦଶ ପିସ୍ ଦରକାର ଅଛି ଆଉ କ'ଣ ଅଛି କି ଆପଣଙ୍କ ପାଖରେ ଆଚ୍ଛା ମିଠାରେ କ'ଣ ସବୁ ଅଛି ଆଚ୍ଛା ଭେଜିଟେବୁଲ୍ ଆପଣ ନିଜେ ତିଆରି କରନ୍ତି ଓ ହୋ ହଉ ଆଚ୍ଛା ଆଚ୍ଛା ତେବେ ଭେଜ୍ ଚପ୍ ଗୁଡ଼ା କେତେ କି ଭେଜ୍ ଚପ୍ ଗୁଡ଼ା ବି ଦଶ ଟଙ୍କା ଆଚ୍ଛା ଆଚ୍ଛା ତ ଭେଜ ଚପ୍ ବି ଦଶଟା ପ୍ୟାକ୍ କରିଦିଅନ୍ତୁ ଆଉ ଆଉ ଏଇଠି ରାଉଲକେଲାର ମୋତେ ଫ୍ରେଣ୍ଡ୍ କଲୋନୀ ଦେଖିଛନ୍ତି ଆପଣ ହଁ ମୁଁ ମୋବାଇଲଟା ମୋ ଆଡ୍ରେସ୍ ପଠେଇଦେବି ତାପରେ ଆପଣ ମୋତେ ପଠେଇଦେବେ ସନ୍ଧ୍ୟା ସେଇ ଛଅଟା ବେଳକୁ ମୋତେ ଦରକାର ଥିଲା

ହଁ ହଁ ହଁ ହଁ ମୁଁ ପେମେଣ୍ଟ ଆପଣ ଯେମିତି ଜିନିଷ ନେଇକି ଦେଇଦେବେ ମୁଁ ସାଙ୍ଗେ ସାଙ୍ଗେ ଆପଣଙ୍କୁ ପେମେଣ୍ଟ କରିଦେବି ଆଗରୁ କରିବାର ଥିଲା ହଉ ହଉ ମୁଁ ହଁ ମୁଁ ଫୋନ୍ ପେ ନହେଲେ କରିଦେବି ଆଉ ହଁ ହଁ ଠିକ୍ ଅଛି